ହ୍ୟାଲୋ କାଳିଆ ଭାଇ ଫଳ ଦୋକାନୀ କହୁଛନ୍ତି ତ ଆଜ୍ଞା ଆପଣଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ ଅଛି ତ ପଣସ କଦଳୀ ଅଙ୍ଗୁରୁ ଡାଳିମ୍ବ ସେଉ ସବୁ ଅଛି ନାଇ ମୁଁ ରଜ ପାଇଁ ମୋ ଝିଅ ଘରକୁ ଯାଇଥାନ୍ତି ତ ସେଥିପାଇଁ ଭାବିଲି କାଳିଆ ଭାଇଙ୍କ ପାଖରେ ଭଲ ପରିବା ମିଳିବ ବେଶୀ ଦିନ ଆମର ତିନି ଚାରି ଦିନ ପର୍ଯ୍ୟନ୍ତ ରହିବ ତ ଫଳ ସବୁ ହଁ ତିନି ଚାରିଦିନ ସତେଜ ରହିବତ ଆଉ ଆପଣଙ୍କର ଫଳ କେଜି ସେଉ କେଜି କେତେ ରଖୁଛନ୍ତି ଆଉ ଅଙ୍ଗୁରୁ ମାନେ କିଲୋ ଶହେ ନା ଶହ ଟା ଶହେ କିଲୋ ଶହେ ଆଉ କଦଳୀ କଦଳୀ ଡର୍ଜନ କେତେ ଆଉ ଯେଉଁ ଏହିଠି ଯେଉଁ ଗାଣ୍ଠିଆ ବିସ୍କୁଟ ଫିସ୍କୁଟ୍ ସେରା ସବୁ ରଖୁଛନ୍ତି ତ ଆଉ ପଣସ ଆସିଲେ ନାଇ ଆଉ ତାହେଲେ କିଛି କଟା କଟି କରିବେନି ନାଇ ଆମର ଟିକେ ଭଲ ଜିନିଷ ଯାଇଥାନ୍ତା ଆପଣ ଯଦି ଟିକେ କାଟି ଥାଆନ୍ତେ ଆମେ ଟିକେ ଅଧିକା ଜିନିଷ ନେଇଥାନ୍ତୁ ଆପଣ ଯଦି ସେମିତି ଇଏ କରିବେ କେମିତି ହେବ ଆଉ ଆପଣଙ୍କର ଯେଉଁ ଦୋକାନ ଅଛି ନା ଗୋଦାମରୁ ମଗାଇବେ ଆଉ ଡାଳିମ୍ବ ଆଉ ଡାଳିମ୍ବ ସବୁ ଫ୍ରେସ ନା ପଚା ମଚା ପଡ଼ିବ ଡାଳିମ୍ବ କେଜି କେତେ ଡାଳିମ୍ବ କେଜି କେତେ ରଖିଛନ୍ତି ଦୁଇଶହ ଦେଢ଼ଶହ କରନ୍ତୁ ଦୁଇଶହ ଓ ହୋ ଆଉ ତାହେଲେ ମୁଁ ଭାବୁଥିଲି ଡାଳିମ୍ବ ବେଶୀ ନ ନେଇକି ପାଞ୍ଚ କେଜି କେଜି ଭଳିଆ ନେଇଥାନ୍ତି ପାଞ୍ଚ କେଜି ହେଲା ଆପଣ ଦୁଇଶହ ମାନେ ହଜାରେ ହଜାରେ ଆପଣ ଆଠଶହ ରଖିବେନି କେତେ କେଜି ହଁ ତାହେଲେ ନଅସହ ଆଉ କ'ଣ କହିଲି ଆମ୍ବ ଆଉ ଆମ୍ବ ପାଞ୍ଚ କିଲୋ ନେଲେ କେତେ ପଡ଼ିବ ହଉ ତାହେଲେ ମୁଁ ଦୋକାନ ପାଖକୁ ଯାଏଁ ବୁଝିପାଇଲେ ଦୋକାନ ପାଖକୁ ଯାଏ ମୋତେ ନେବାର ଅଛି କରିବା ସୁବିଧା ହେଉ ମୁଁ ଏହି ଭିତରେ ଯିବି ଏହି ଭିତରେ ଯିବି ମାନେ ସେହି ଦୁଇ ତିନି ଘଣ୍ଟା ଭିତରେ ଯିବି ଆଉ ଗାଡି ନେଇକି ଯିବି ଆପଣ ଟିକେ ଥିବେ ଦୋକାନ ରେ ମାନେ ଆପଣଙ୍କ ପିଲା ରହୁଛନ୍ତି ତ ଦୋକାନ ରେ ହଉ ତାହାଲେ ମୁଁ ଯାଉଛି ଏବେ ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ଟି ହଉ ତାହେଲେ ହଉ ତାହେଲେ ମୁଁ